ଭାରତର ଇତିହାସ୍ ହେଲା ମଧ୍ୟ ଏସିଆ ବେଲେ ମୋଗଲ୍ ମାନେ ଆସିକରି ଆମର୍ ଦେଶ୍ କେ ସେମାନେ ଆକ୍ରମଣ୍ କରିଥିଲେ ତେହେରୁ ଆସିଲେ ଇଂରେଜମାନେ ଇଂରେଜମାନେ ବି ଆସିକରି ଆମର୍ ଦେଶ୍ କେ ଶାସନ୍ କଲେ ବହୁତ୍ ଅତ୍ୟାଚାର୍ କରୁଥିଲେ ସେମାନେ ଇଂରେଜମାନେ ବୋଇଲେ ସୁବାଷ୍ ଚନ୍ଦ୍ର ବୋଷ୍ ଲାଲ୍ ବାହାଦୂର୍ ଶାସ୍ତ୍ରୀ ବିର୍ସାମୁଣ୍ଡା ଏମାନ ମାନେ ସବୁ ମିଶିକରି ସବୁ ଆମର୍ ଦେଶ୍ କେ ସ୍ୱାଧୀନତା ଆଣିଲେ ଆହାଚିନ୍ ଆମର୍ ଦେଶ୍ ବହୁତ୍ ସୁନ୍ଦର୍ ଭାବରେ ରହିଲା ନିଜର୍ ହିମତ୍ ବୋଲେ ଆମର୍ ଦେଶ୍ ଆମର୍ ହେଇକରି ଏହା ସିନ୍ ରହିଁଲା ଆର୍ ଆମର୍ ଦେଶରେ ଆଉ କେହି କିଛି କହିବାର୍ ଲାଗି ବାହାରର କିଏ ଗୋଟେ ଆସିକରି ଶାସନ କରିବା ଲୋକ ନାଇନ ଆରୁ ଆମର୍ ରାଜ୍ୟ ଏହାସୀନି ପୁରା ବହୁତ୍ ସୁନ୍ଦର୍ ଭାବେ ଚାଲୁଛି ଆରୁ ନିଜର୍ ନିଜର୍ କ୍ଷମତାରେ ସମସ୍ତେ ରହୁଚନ୍ ଆଉ ଡ଼ର୍ବାର୍ କାହାରି କେ ନେଇଁ ନ ବାହାରୁ ଗୋଟେ ଜନ୍ ଆସିକିରି ଆମର୍ ଦେଶ୍ କେ ଶାସନ୍ କରୁଥିଲେ ସେମାନଙ୍କୁ ଏସବୁ ନେତାମାନେ ସଭିଏଁ ମିଶିକରି ସେଟାକୁ ହଟାଲେ ଭାରତ୍ କେ ସବୁ ରାଜ୍ୟ ଲୋକେ ପସନ୍ଦ୍ କରିସନ୍ ଆଉ ଭାରତ୍ ହଉଛେ ସବୁ ଦେଶ୍ ନୁ ଏକ ନମ୍ବର୍ ଦେଶ୍ ଆମର ଭାରତ୍ ହିଁ ଆମର୍ ଲେଖେଁ ଜିନ୍ଦାବାଦ୍